ଉତ୍ତମ ଗୁଣବତ୍ତାର ପ୍ରଜାତି ଏବଂ ସୁସ୍ଥ ପଶୁମାନଙ୍କୁ ଚିହ୍ନଟ କରିବା ପାଇଁ ହେଲେ ସହଜ ଉପାୟ ହଉଛି ଗୋଟିଏ ପଶୁର ଠିକରେ ଚାଲିଚଳଣି ଏବଂ ତାର ଖାଇବା ପିଇବା ଏବଂ ତାର ଚଞ୍ଚଳତାକୁ ଦେଖିକି ତାହାକୁ ଚିହ୍ନଟ କରାଯାଏ ଏବଂ ଯଦି କୌଣସି ପଶୁପକ୍ଷୀ ସେମାନେ ଠିକରେ ଖାଉନାହାନ୍ତି ଏବଂ ଠିକରେ ଚଞ୍ଚଳତା ନାହିଁ ସେମାନଙ୍କ ଚଲାପଥରେ ଗତିରେ ଠିକରେ ଚଞ୍ଚଳତା ଦେଖାଯାଉ ନାହିଁ ତାହା ହେଲେ ତାକୁ ଅଲଗା କରାଯାଏ ଏବଂ ଏପରି ଚିହ୍ନଟ କରାଯାଏ ସେମାନଙ୍କର ଗୁଣବତ୍ତା ସେମାନେ ପ୍ରଜାତି କେଉଁ ପ୍ରଜାତି ସେମାନଙ୍କୁ ଠିକରେ ଦେଖାଯାଏ ସେମାନଙ୍କର ଠିକରେ ପରିକ୍ଷା ନିରୀକ୍ଷଣ କରାଯାଏ ତେଣୁ ସେମାନେ ଜଣାପଡ଼ନ୍ତି ସେମାନେ କେଉଁ ପ୍ରଜାତିର ଏବଂ ସେମାନଙ୍କର ଏକ ମୁଖ୍ୟ ଭୁମିକା ରହିଛି ସେମାନେ ଚିହ୍ନ ଚିହ୍ନଟ ପ୍ରକଟ କରିବା ସେମାନଙ୍କୁ ଠିକରେ ଚିହ୍ନ କରିବା ସେମାନେ ସୁସ୍ଥ ଅଛନ୍ତି କି ନାହିଁ ପରାମର୍ଶ ନେବା ଏବଂ ସେମାନେ ଠିକରେ ବଢ଼ୁଛନ୍ତି ନାଁ ନାହିଁ ସେମାନଙ୍କୁ କୌଣସି ରୋଗ ଆକ୍ରାନ୍ତ ହେଇଛି ନାଁ ନାହିଁ ତାର ସବୁ ଯାଞ୍ଚ କରିବା ପରିକ୍ଷା ନିରୀକ୍ଷଣ କରିବା ସେମାନଙ୍କୁ ଗୋଟିଏ ସୁସ୍ଥ ଜାଗାରେ ରଖିବା ସ୍ଵଛ ଜାଗାରେ ରଖିବା ଯାହା ଫଳରେ ସେମାନଙ୍କୁ ଚିହ୍ନିବାରେ ସହଜ ହବ ଏବଂ ଏହା ପରାମର୍ଶ ଯୁବପ ହେଲେ ଏକ ପଶୁ ଡ଼କ୍ଟରଙ୍କ ସହ ପରାମର୍ଶ ନେବା ପାଇଁ ପଡ଼ିବ ନଚେତ୍ ଏକ ଅନ୍ୟ ଏକ ପଶୁପାଳନ କରୁଥିବା କିଛି ବଡ଼ ଲୋକଙ୍କ ସାହାଯ୍ୟ ନେବା ଦରକାର